ତ ପ୍ରାୟତଃ ସବୁ କର୍ମଚାରୀମାନେ କିମ୍ବା ସେଇସବୁ ମୁଖ୍ୟ ମୁଖ୍ୟ ବ୍ୟକ୍ତିମାନେ ଯେଉଁମାନେ ସବୁ ଆମ ରାଜ୍ୟ ପାଇଁ ଆମ ଭାରତ ପାଇଁ ଆମ ଲୋକମାନଙ୍କ ପାଇଁ ସବୁ କାମ କରିଛନ୍ତି ସମସ୍ତେ ଇଂଲିଶ ଭାଷାର ବ୍ୟବହାର ବହୁଳ ମାତ୍ରାରେ କରୁଛନ୍ତି ତ ସେଇ ଭାଷାରେ ବକ୍ତା ଦେବାଟା ତାଙ୍କୁ ସହଜ ମନେ ହେଉଛି ଏବଂ ସେଇ ଭାଷାରେ ବକ୍ତା ଦେଲେ ବକ୍ତବ୍ୟ ଦେଲେ ସମସ୍ତେ ବୁଝିପାରୁଚନ୍ତି କିନ୍ତୁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇକି କିଛିଟା ଜାଗାରେ କୌଣସି ରାଜନୈତିକ ସମ୍ମିଳନୀରେ ଓଡ଼ିଆ ଭାଷାରେ ବ୍ୟବହାର କରାଯାଉଛି କିନ୍ତୁ ଏଇଭଳି ଭାବରେ ଓଡ଼ିଆ ବକ୍ତା ମାନଙ୍କୁ କେତେଟା ଜାଗାରେ ତିରସ୍କାର ବି ମିଳୁଛି ଭଲ ବି କହୁଛନ୍ତି ବହୁତ ଗୁଡ଼ା ସମସ୍ୟା ବି ଉତ୍ପନ୍ନ ହେଉଛି ସବୁ ଠିକ ଠାକ ହେଉଛି କିଛି ଅସୁବିଧା ମଧ୍ୟ ହେଉଛି